ଏହା ଚିନି ଚାଷୀମାନଙ୍କର୍ ଲାଗି ନୂଆ ନୂଆ ଜିନିଷ୍ ମାନେ ବାହାରିଚି ଆଗଲି ତ ହଲ୍ ଲଙ୍ଗ୍ଲରେ କରୁଥିଲେ ଆରୁ ସେତି ହାତେ ସବୁ ଜିନିଷ୍ କରୁଥିଲେ ପଲ୍ହା ରୋଉଥିଲେ ହାତେ ଆର୍ ସବୁ ମେସିନ୍ ବାହାରିଯାଇଚି ପଲ୍ହା ରୁଆ ମେସିନ୍ ବାହାରିଚି ଧାନ୍ କଟା ମେସିନ୍ ବାହାରିଚି ଆଉ ପାନ୍ ବିଲ ପମ୍ପ୍ମାନେ ବାହାରିଗଲାନ ସବୁ ଏଇଟା ଲାଇନ୍ଦ୍ୱାରାମାନେ ସବୁ ହଉଚେ ମେସିନ୍ମାନେ ସବୁ ଜିନିଷମାନଙ୍କର୍ ଟା ବାହାରିଚେ ଏଇଟା ପହ୍ଲାରୁଆ ମେସିନ୍ ହେଇକରି ଧାନ୍କଟା ମେସିନ୍ ହେଇକରି ସବୁ ସବୁ ଜିନିଷ୍ର ମେସିନ୍ମାନେ ହେଇଗଲାନି ଏହାନେ ଆଗ୍ର ଲୋକମାନେ ଯିଏ ସବୁ ହାତେ କରୁଥିଲେ ହଲ୍ ବଲଦ୍ ସବୁ ଲଗେଇକରି ନଙ୍ଗଲ୍ ଏଇଟା ମାନେ କେଜ୍ ବଲ୍ ପଟା ଏଇଟା ମାନେ ସବୁ କାଦୁଅ ଚାଷ୍ମାନେ ସବୁ ହାତେ କରୁଥିଲେ ଇହାଯିନି ସବୁ ଜିନିସ୍ ଟ୍ରାକ୍ଟର୍ ଥି ହେଲାନ୍ ଆଉ ମେସିନ୍ମାନେ ସବୁ ଇଟା ଜିନିଷ୍ ଆସିଚେ ଚାଷୀଭାଇମାନଙ୍କର୍ ଲାଗି ବହୁତ୍ ସୁବିଧା ଇହା ଯିନି ହେଇଚେ ଆର୍ ସୁବ ହେଇଯାଉଚେ